ହ୍ୟାଲୋ ହଁ କିନ କିନ ବହି ନବାର ଅଛି ଇଟା କିନ କିନ ବହି କହୁଥିଲ ନ ଦୁଇଶହ ବହିଟା ଆମ ତ ଦେଖୁଛ ଏଟା ତ ଅଛି ଏଇନା କେତେ ବହି ଦେଖ ଜିକେ ଗୁଟେ ନଉ ଏବେ ଯେନ୍ତା ଓଡ଼ିଆ ଜିକେ ଯେନ୍ତା ଲାଟେଷ୍ଟ ବାହାରିଛି ଯେ ଆଉ ଆଉ କେନ୍ତା ନବ ତମ ଘରେ କହୁଥିଲେ ନା ଏଟା ରାମାୟଣ ବୁ ମହାଭାରତ ଗୁଟେ ଆନବୁ କରି ଦେଖ କିନ କିନ ଟା ହେଟା ବି ଲାଗବା ଯେ ପଲିଟିକାଲ୍ ସାଇନ୍ସ ଲାଗବା ଇ ସାଇନ୍ସ ଉପରେ ଗୋଟେ ନବୁ କା ହଁ ଆସିଛି ଉଦ୍ଭିଦ ବିଜ୍ଞାନ ଗୋଟେ ଫର୍ମୁଲାମାନେ ସବୁ ଉଦ୍ଭିଦ ଉପରେ ସବୁ ଏଟା ହେମିତି ହେଲେ ଆଉ ଷ୍ଟୋରି ଭିତରେ ଦେଖମୁ କା ଷ୍ଟୋରି ଭିତରେ ବୋଲେ ଏଟା ଅଛି ବିବେକାନନ୍ଦଙ୍କ ଷ୍ଟୋରି ଅଛି ମହାତ୍ମା ଗାନ୍ଧୀର ଦିଟା ନୁ ବିବେକାନନ୍ଦ ଆରୁ ଏଟା ମହାତ୍ମା ଗାନ୍ଧୀ ଭିତରେ ଗୋଟେ ସପ୍ତାହ ତ ବୋଲୁଛନ୍ ହଁ ହଁ ହଁ ହଁ ଗୁଟେ ସ ଗୁଟେ ସପ୍ତାହେ ନ ଆରୁ ଆର ଥରକେ ଚେଞ୍ଜ ବୋଲେ ଦୁଶା ଟା ବନାବା ଗୁଟେ କର ନାହେଲେ ତିନି ଟା ତିନି ଟା ଦଉଛନ ଗୁଟେ ସପ୍ତାହ ଗୁଟେ ଉଇକି ନେ ମୁଇଁ ଟା ଜିକେ ମୁଇଁ ଜିକେ ଗୁଟେ ନଉଛେ ଆଉ ସେ ତମର ବିବେକାନନ୍ଦର ଗୁଟେ ଷ୍ଟୋରି ନଉଛେ ଆଉ ଗୁଟେ କେନ୍ତା କହୁଛି ଶୁନ ନେଇ ପାରବା ଟା ଗୁଟେ ନବାର ଅଛି ତମ କେନ୍ତା ନେବ ଦେଖ ହଁ ଏ ପଲଟିକାଲ୍ ସାଇନ୍ସ ନେବା ଭଲ ଅଛି ତ ଏଇଟା ବି ଭଲ ଅଛି ଯେ ନେଲେ ରିଟର୍ନଟେ କରିବାର ଅଛି ନେଷ୍ଟ କରମା ଆରୁ ମୁଇ ଭଗବତ ଗୀତ ଗୋଟେ ନେସି ତମରଟେ କେତେଟା ହେଲା ଦୁଇଟା ହେଲା ଆଉ ଗୋଟେ କେନ୍ତା ନବ ହଁ ଏ କି ଏପିଜି ଅବଦୁଲ କଲାମର ନବ ଯଦି ଦେଖ ହଁ ହଁ ଏ ଠିକ୍ ଅଛି ଏତିକି ଟା ନେବୁ ନା ତିନି ତିନିଟା ନଉ ଆର ଏମିତି ସାତ ଦିନ କରି ରିଟର୍ନ କରମ ଆରୁ ହଉ ହଉ ଠିକ୍ ଅଛି